ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ଅନେକ ଯୋଜନାରେ କି ପଦକ୍ଷେପ ବିଷୟରେ ଆମେ ଅବଗତ ଅଛୁ ଆମେ ଏହି ସେବା ଗୁଡ଼ିକ ମଧ୍ୟ ଅନେକ ଲାଭ ଉଠାଇଛୁ ଯେପରିକି ଆମର ଦେହ ଅଧିକ ଖରାପ ହୋଇଥିଲେ ଅଧିକ ଖରାପ ହେଇଗଲେ କିମ୍ବା କିଛି ସୁବିଧା ନଥିଲେ ଆମେ ପାଖର ଟଙ୍କା ନଥିଲେ ଆମେ ଅତି ଶୀଘ୍ର ପାଖରେ ଥିବା ସରକାରୀ ହସ୍ପିଟାଲକୁ ଯାଇଥାଉ ସେଠାରେ ବିନା ମୂଲ୍ୟରେ ମେଡ଼ିସିନ ମିଳିଥାଏ ଏବଂ ବିନା ମୂଲ୍ୟରେ ଚିକିତ୍ସା ହୋଇଥାଏ ସ୍ୱାସ୍ଥ୍ୟ ପ୍ରଦାନ କରୁଥିବା ସରକାରୀ ସୁବିଧା ଗୁଡ଼ିକ ହେଉଛି ସରକାରୀ ସୁବିଧା ଗୁଡ଼ିକ ହେଉଛି କି ଧରାଯାଉ କିଛି ଏକ୍ସିଡେଣ୍ଟ ହେଇଗଲା ତ ଆମେ ଅତି ସହଜରେ ଶହେ ଆଠ ନମ୍ବରକୁ କଲ୍ କରି ଶହେ ଆଠ ଗାଡ଼ି ଡାକି ବଡ଼ ହସ୍ପିଟାଲକୁ ଯାଇଥାଉ ଏବଂ ନିଜର ଚିକିତ୍ସା କରିଥାଉ ଏବଂ ନିଜର ଜୀବନ ରକ୍ଷା ମଧ୍ୟ କରିଥାଉ ସେହିପରି ଆମ ପାଖରେ ହେଲ୍ଥ କାର୍ଡ଼ ଥିଲେ ମଧ୍ୟ ଆମେ ଅନେକ ଉପକାରିତା ଲାଭ କରିଥାଉ ଯେପରିକି ଆମେ ପ୍ରେଗନେଣ୍ଟ ଥିବା ଅବସ୍ଥାରେ ଗଭର୍ଣ୍ଣମେଣ୍ଟ ତରଫରୁ ମାଗଣା ମାଗଣା ମାଗଣା ଚିକିତ୍ସା କରିଥାଉ ଏବଂ ବଡ଼ ବଡ଼ ବଡ଼ ବଡ଼ ହସ୍ପିଟାଲରେ ମଧ୍ୟ ବଡ଼ ବଡ଼ ହସ୍ପିଟାଲ୍ରେ ମଧ୍ୟ ଚିକିତ୍ସା ହେଇପାରିଥାଉ ତାହା ମୁଁ ବିନା ମୂଲ୍ୟରେ ଆଇରନ୍ ଟେବଲେଟ୍ ମଧ୍ୟ ପାଇ ନିଜର ଦେହର ରକ୍ତ ପଡ଼ିବା ପାଇଁ ଏବଂ ହୁଁ

ହୁଁ ପ୍ରତ୍ୟେକ ବ୍ଲକ୍ରେ ମଧ୍ୟ ବଡ଼ ବଡ଼ ହସ୍ପିଟାଲ୍ ହେଇଛି ଯାହାଦ୍ୱାରା ସମସ୍ତେ ନିଜ ଦେହକୁ ସୁରକ୍ଷିତ ରଖି ପାରୁଛନ୍ତି